ପଶୁ ପାଳନ ଏକ ବହୁତ ସ ମାନେ କମ୍ ଦାମ୍ରେ ଆପଣ ବହୁତ ପଇସା ଇନକମ୍ କରିପାରିବେ କିନ୍ତୁ ପଶୁ ପାଳନ ବି ମାନେ ବହୁତ ଯତ୍ନର ସହିତ କରିବାକୁ ପଡ଼େ ସେମାନଙ୍କ ପାଳନରେ ସେମାନଙ୍କ ଯତ୍ନ ନେବାକୁ ପଡ଼େ ତ ପଶୁ ପାଳନ କରିବା ସମୟରେ ଯେମିତି ସେମାନେ ଯେମିତି ପରିଷ୍କାର ରହିବେ ସେସବୁ ବିଷୟରେ ଧ୍ୟାନ ଦେବା ଦରକାର ଯେମିତି ମାନେ ସୂର୍ଯ୍ୟ କିରଣ ଯେମିତି ସେମାନେ ପାଇଁ ପାରୁଥିବେ ସେଥି ପ୍ରତି ବି ଧ୍ୟାନ ଦରକାର ଯଦି ଆମେ ଯଦି ତାକୁ ଯଦି ମାନେ ଭଲସେ ମାନେ ଯଦି ସଫା ସୁତୁରା ନରଖିବା ତ ସେ ବସି ବସି ସେ ଯେଉଁ ଜାଗାରେ ବି ମନେକର ତାଙ୍କର ଯେଉଁ ବର୍ଜ୍ୟବସ୍ତୁ ଯାହାବି ତାଙ୍କ ଶରୀରରେ ରହିଲା ଯାହା ବି ବାହାରକୁ ଆସି ଲାଗି ଲାଗି ଲାଗି ଲାଗି ସେ ଯେଉଁ ଜାଗାରେ ଶୋଇଥିବେ ସେ ଜାଗାରେ ଖଣ୍ଡିଆ ବି ହୋଇପାରେ ଆଉ ପୋକ ବି ହୋଇପାରେ ତ ସେ ଜିନିଷ ଉପରେ ଧ୍ୟାନ ଦେବା ଦରକାର ସେ ଜିନ୍ ସେସବୁ ଜିନିଷ ଉପରେ ଯତ୍ନ ଦେବା ଦରକାର ଆଉ ସେଥିପାଇଁ ଉଚିତ୍ ମାନେ ମାନେ ତାକୁ ଆଣିକି ମେଡ଼ିସିନ୍ ବି ସେ ସବୁ ପାଇଁ ଆଗୁଆ ଆଣିକି ରଖିବା ଦରକାର ଆଉ କହିବାକୁ ଗଲେ ତ ମାନେ ସେ ଯେଉଁ ଜାଗାରେ ରହୁଛନ୍ତି ସେ ଜାଗାକୁ ସଫା ସୁତୁରା କରିକି ରଖିବା ଦରକାର